ଏହି ତାରିକ ଏପ୍ରିଲ ଛଅ ଦୁଇ ହଜାର ତେଇଶି ମୋର ଜନ୍ମଦିନ ଅପିଲକ୍ଷେ ମୁଁ ମୋହର ସାଙ୍ଗ ମାନଙ୍କୁ ନିମନ୍ତ୍ରଣ ଦେଇଥିଲି କାରଣ ମୋର ଜନ୍ମଦିନ ଅବିଲକ୍ଷେ ମୋହର ଘରରେ ସେମାନଙ୍କ ନିମନ୍ତେ ଗୋଟିଏ ଛୋଟିଆ ପାର୍ଟିଟେ ଏରେଞ୍ଜ କରାଇ ଥିଲି ୱ ମୋ ସାଙ୍ଗମାନେ ସନ୍ଧ୍ୟା ପାଞ୍ଚଟାରୁ ଆସିବାକୁ ଲାଗିଲେ ୱ ସେମାନଙ୍କୁ ମୁଁ ନିଜ ଘରକୁ ଆଣିଲି ସେମାନଙ୍କ ନିମନ୍ତେ ମୁଁ ଅନଲାଇନରୁ ଖାଦ୍ୟ ଅର୍ଡ଼ର କରାଇଥିଲି ୱ ମୋର ସମସ୍ତ ବନ୍ଧୁମାନେ ୱ ମୋହର ପରିବାରର ସଦରସ୍ୟମାନେ ମଧ୍ୟ ଆସିଥିଲେ ୱ ସେହି ସମୟରେ ସେମାନଙ୍କ ନିମନ୍ତେ ମୁଁ ପିଜା ବର୍ଗର ବିରିୟାନୀ ଫ୍ରାଏଡ଼ ରାଇସ ଚପାତି ନାନ ଚିକେନ କରି ମଟନ କରି ପନିର ଟୀକା ଡାଲ ଫ୍ରାଇ ୱ ଇତ୍ୟାଦିକ ଖାଇବା ନିମନ୍ତେ ମଗାଇଥିଲି ୱ ପିଇବା ନିମନ୍ତେ ସେମାନଙ୍କ ପାଇଁ ସପ୍ରାଇଟ ଫାଣ୍ଟା ଆପି ଷ୍ଟିଙ୍ଗ ଆମୁଲ କୁଲ ଇତ୍ୟାଦିକ ମଗାଇଥିଲି ସେମାନେ ମୋର ଘନିଷ୍ଟ ବନ୍ଧୁ ହେବା ଦ୍ୱାରା ମୁଁ ସେମାନଙ୍କ ନିମନ୍ତେ ଅନେକ ପ୍ରେମ ଜତାଇ ଥିଲି ସେଥିମଧ୍ୟରୁ ମୋହର ପ୍ରିୟ ଖାଦ୍ୟ ହେଉଛି ଚିକେନ ବିରିୟାନୀ କାରଣ ମୁଁ ଯେତେବେଳା ଚଉଦ ବର୍ଷ ହଇଥିଲି ସେତେବେଳା ମୁଁ ନିଜ ବାପାଙ୍କ ୱ ମାଁଙ୍କ ସହିତ ହାଇଦ୍ରାବାଦ ଯାଇଥିଲି ମୁଁ କେବଳ ଶୁଣିଥିଲି ଯେ ହାଇଦ୍ରାବାଦର ବିରିୟାନୀ ବହୁତ ସ୍ୱାଦଶିଷ୍ଟ ଥାଏ ସେଥିପାଇଁ ମୁଁ ମୋ ବାପାକୁ କହିଲି ଯେ ମୁଁ ତାହା ଖାଇବି ସେ ମତେ ତାହା ଜଗାଇ ଥିଲେ ସେଥି ନିମନ୍ତେ ୱ ସେହି ସମୟରୁ ମୁଁ ବିରିୟାନୀର ପ୍ରିୟ ହୋଇଯାଇଥିଲି ୱ ମୋ ପାର୍ଟିରେ ମଧ୍ୟ ମୁଁ ତାହା ଅର୍ଡ଼ର କରାଇ ଥିଲି ୱ ମୋର ବାର୍ଥଡ଼େ ପାର୍ଟି ବହୁତ ଖୁସିରେ ମନାଇଥିଲି ସେଥି ନିମନ୍ତେ ମୁଁ ବହୁତ ଖୁସି ଥିଲି ୱ ମୋ ସାଙ୍ଗମାନେ ମଧ୍ୟ ବହୁତ ଖୁସି ହେଲେ